ଓଡ଼ିଶାର ମୁଖ୍ୟ ଚିକିତ୍ସା ହେଉଛି ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ଯାହାକି ଓଡ଼ିଶାର ଏକ ପ୍ରମୁଖ ଭାବରେ ଏଇଟାକୁ ହସ୍ପିଟାଲ ଦେଇଛି ସେ ମାନ୍ୟତା ଆଉ ଏହା ହେଉଛି ସବୁଠାରୁ ଗୋଟେ